ହ୍ୟାଲୋ ହଁ ଗୌରାଙ୍ଗ କହ ଭଲ ହଁ ଭଲ ଅଛିରେ କ'ଣ ଆଉ ବୟସ ତ ହେଲା ଆଉ କି ବେତନ ହାଁ ବାହାରେ କ'ଣ ଯିବୁ କହ ମାସକୁ ତ ପାଞ୍ଚଶହ ଟଙ୍କା ଭତ୍ତା ଦେଉଛି ନବୀନ ପଟ୍ଟନାୟକ ପାଞ୍ଚଶହ ଟଙ୍କାରେ କ'ଣ ଖାଇବୁ କ'ଣ ଚଳିବୁ କହ ଚାଉଳ ଖାଲି ଦେଲେ ଭାତ ଖାଇକି ବଞ୍ଚି ଯାଉଛନ୍ତି କିରେ ଲୋକ ଆଜି ହଁ ଆଗରୁ ଆମ ଲଙ୍କା ଟିକେ ଖାଇଦେଲେ ହେଇ ଯାଉଥିଲା ଆଜି ଲଙ୍କା ହେଲେ ଖାଇଲେ ନି ନିଦ ହଉନାଇଁ ଭୋକ ହେଲେ ମରୁନାଇଁ ହାଁ ହାଇବ୍ରୀଡ଼୍ ତ ସବୁ ତହିଁରେ ଆହୁରି ଗ୍ୟାସ୍ଟ୍ରିକ୍ ହେଇଯାଉଛି ଆଉ କହ ସେ କିରାଣ ଦୋକାନ ହେଲା ତୋତେ କୁଆଡ଼ୁ ମିଳିବ ତୁ ତ ଗଭର୍ଣ୍ଣମେଣ୍ଟ୍ ଚାକିରି କରୁଥିଲୁ ଏବେ ପାଇଛୁ ତୁ ଆଉ ରିଟାୟାର୍ଡ଼୍ ହେଇଛୁ ତୋତେ ଆଉ କୁଆଡ଼ୁ ମିଳିବ ଆମେ ସିନା ବିନା ଚାକିରିଆ ବେକାରିଆ ଆମକୁ ହଁ କ'ଣ କରିବା ଆଉ ଗାଁର ଦୁଇଟା ବୋଲିକି ଦୋକାନ ସେ ହାଁ ସେ ରମେଶ ତ ତା' ଦୋକାନରେ ଜିନିଷପତ୍ର ରଖିବ ନାଇଁ ଯା ଯେତିକି ବେପାର ହେଲା ମଦ ଖାଇକି ପଡ଼ିଲା ଆଉ କ'ଣ ବିଜିନେସ୍ ସିଏ କରିବ କ'ଣ କହ ଯିଏ ହେଲେ ଟିକେ ମଦ ଖାଉନାଇଁ ତ ସବୁ ସାମାନ୍ ପତର୍ ରଖିଛି ଲୋକ ଗହଳି ହେଉଛନ୍ତି ଆଉ ବେପାର ଏମିତି ଏମିତି ବେପାର କରୁଛନ୍ତି ଯେ କ'ଣ କରିବ ଆଜିର ସରକାର ତ ଦେଖିଲୁ ଆଁ ମୁଢି ଚୂଡ଼ା ହାଁ ଯେଉଁଟାକୁ ଆମେ ନିଜେ ଭାଜିକି ଖାଉଛୁ ଘରେ ତୁ ନିଜେ ବନେଇବୁ ତୁ ଆହୁରି ଟ୍ୟାକ୍ସ ଦବୁକି ରେ ସବୁକୁ ଟ୍ୟାକ୍ସ ଲଗେଇଲା ସିଏ ହାଁ ମୁଢ଼ିକୁ ଚୂଡ଼ାକୁ ହାଁ ଗୁଡ଼କୁ ହେଲେ ଟ୍ୟାକ୍ସ ଲଗେଇବ ହାଁ କିଏ ହେଲେ ବି ସେମିତି ବେପାର କରୁଛି ଦୋକାନରେ ସବୁ ତ ଟ୍ୟାକ୍ସ ଦେଇ ଦେଇ ବୁଲୁଛି ନ ଟ୍ୟାକ୍ସ ଦେଲା ଗଲା ଭିତରକୁ ଯିବ ସେଇଠି ଟ୍ୟାକ୍ସ ଦେବ ଆଉ ହଁ ତା' ବେପାର ତାହାକୁ ଟେନସନ୍ କ'ଣରେ ଲକ୍ଷେ ଟଙ୍କା ଯିଏ ଇନକମ୍ କରୁଛି ତିରିଶ ହଜାର ଦେଉଛି ଯିଏ ତିନି ହଜାର ଇନକମ୍ କରୁଛି ସିଏ ତିନଶହ ଟଙ୍କା ଦେଉଛି ଗଲା ଯାର ହିସାବରେ ସେ ପରସେଣ୍ଟେଜ୍ ତ ନେଉଛନ୍ତି ଆଉ ସରକାରକୁ ନ ଦେଇକି ଅଛି କି ସିଏ ଗୋଟେ ଆଡ଼େ ଦେଉଛି ଦଶ ଆଡ଼େ ନେଉଛି ତା' କାମ ସେଇଟା ଆଉ କ'ଣ ଖବର କହ ଦେଖ୍ ତୋର୍ ହାଁ ହାଁ ହଁ କ'ଣ ଖବର ଆଉ ଅଧିକା ସାମାନ ତ ରଖୁଛେ ସବୁ ଜିନିଷ ଭେରାଇଟି ରଖୁଛି ସେଠି ଭିଡ଼ ହେଉଛନ୍ତି ଆଉ ସବୁ ହେଲା ଗାଁର ତ ଦୁଇଟା ବୋଲିକି ଦୋକାନ ସେ ଦୋକାନ ସେ ତାର ସାମାନ୍ ପତର୍ ରଖୁନି ସେଇଠି ଗହଳି ନାଇଁ ଏଇଠି ରହୁଛନ୍ତି ବାକି ଯେତେ ଗହଳି ହେଲେ କ'ଣ ହବ ଟ୍ୟାକ୍ସ ତ ଗଭର୍ଣ୍ଣମେଣ୍ଟ୍ ନେଉଛି ଆଉ କ'ଣ ପ୍ରଫିଟ୍ ରଖିବ କହ ନା ଯିଏ ଖାଉଟିର ପ୍ରଫିଟ୍ ହେଉଛି ନା ଦୋକାନ ବାଲାର ପ୍ରଫିଟ୍ ହେଉଛି ସବୁ ସେ ନେଉଛି ଏବେରା ଦେଖୁଛୁ ରାଜନୀତି ହାଁ ଦୁଇଶହ କୋଟି ତିନିଶହ କୋଟି ବାହାରୁଛି ପେଟିରୁ ହାଁ କୁଆଡ଼େ ଯାଉଛି ସେଇଟା ଏମିତି ଟ୍ୟାକ୍ସ ନେଉଛନ୍ତି ଏବେ ଧରା ପଡ଼ିଲେ ଗଣୁଛନ୍ତି ଆଉ କ'ଣ ଖବର କହ ତୁ ଦେଖେ ବେତନ ପାଉଛୁ ଯଦି କରିବୁ ଯଦି କରେ ଏମିତି ଗଭର୍ଣ୍ଣମେଣ୍ଟ୍ ସରକାରକୁ ଏମିତି ପୋଷିବୁ ଟ୍ୟାକ୍ସ ଦେଇଦେଇ କାମ କରିବୁ ଆଉ କ'ଣ ଆଉ ସନ୍ଧ୍ୟାବେଳେ ଆ ହଁ ହଁ ଆ ଟିକେ ସୋଡ଼ା ପିଇବା ନହେଲେ ଚା' ଟିକେ ପିଇବା ବୁଲିବା ବସିବା ଟିକେ ଆଉ ବୁଢ଼ା ବୟସରେ ଆଉ କ'ଣ କାମରେ ଆମର ହଉ ରଖୁଛି ଆଁ ତୋ ଭାଉଜ ଡାକିଲାଣି